ଚାରି ଛଅ ଦିନ ତଳେ ଯେଉଁ ଫ୍ୟାନଟା ଆଣିଲି ସେ ଭଲ ପଡ଼ିଲାନି ସେ ଫ୍ୟାନର ସ୍ପିଡ଼ି ନାହିଁ ଭୋଲ୍ଟେଜ ଥିଲେ ବି ଚାଲୁନାହିଁ ଘର ଲୋକ ଅଶାନ୍ତି ଛୁଆ ପାଠପଢ଼ି ପାରିଲେ ନାହିଁ ଘର ଲୋକ ବି ଶାନ୍ତିରେ ଶୋଇ ପାରିଲେ ନାହିଁ ସେ ଫ୍ୟାନ ହେଲା ଯେ ଭୋଲ୍ଟେଜ ଥାଇ ମଧ୍ୟ ସେ ଚାଲୁନାହିଁ ଘର ଲୋକ ବହୁତ ମନ ଖରାପ କଲେ ସେ କୟଲ୍ ଖରାପ ହେଲା ଫ୍ୟାନଟି ବି ଆମରି ଆମେ ଭାବିଥିଲୁ ଛୁଆ ପାଠ ପଢ଼ିବେ ଏଥିରେ ସେ ବି ଶାନ୍ତିରେ ପଢ଼ି ପାରୁନି ଫ୍ୟାନ ବି ସ୍ପିଡ଼ି ବୁଲୁନାହିଁ